ଗଛ ଗଛ ଏମିତି ଏକ ଜିନିଷ ଯାହାକି ମଣିଷର ଦୈନନ୍ଦିନରେ ଆବଶ୍ୟକ କାହିଁକିନା ଗଛ ଦ୍ୱାରା ଆମେ ଅମ୍ଳଜାନ ପାଇଥାଉ ଅଙ୍ଗାର ସବୁ ଆମେ ଗଛ ଦ୍ୱାରା ହିଁ ସାଧିତ ହୋଇଥାଏ ଆମେ ଯୋଉ ନିଶ୍ୱାସ ପ୍ରଶ୍ୱାସ ନଉଛୁ ଜୀବନ ଧାରଣ ସମ୍ଭବ ହଉଛି ଖାଦ୍ୟପେୟ ରନ୍ଧା ହଉଛି ଯାହା କାଠରେ ଆମେ ରାନ୍ଧିଥାଉ ଏବଂ ଯାହା କିଛି ବି ହଉଛି ସବୁ ଉଦ୍ଭିଦ ଦ୍ୱାରା ହିଁ ସାଧିତ ହେଉଛି ତେଣୁ ଆମେ ଗଛକୁ କାଟିବା ବହୁତ ଏକ ଅପରାଧ ସହିତ ସମାନ ଆମେ ଯଦି କୌଣସି ମଣିଷ ମାରିଛୁ ତ ଗୋଟିଏ ଗଛ ମାରିବା ତାହା ସହିତ ସମାନ ତେଣୁ ଆମେ ଗଛର କିପରି ସୁରକ୍ଷା କରିବା ସେଥିପାଇଁ ଅନେକ ଗୁଡ଼ିଏ ସ୍କିମ୍ ନେବା ଦରକାର ଅନେକ ଗୁଡ଼ିଏ ପଦକ୍ଷେପ ଆମେ ଗ୍ରହଣ କରିବା ଦରକାର